ହଁ ମୁଁ ମୋ ଜଣେ ସାଙ୍ଗକୁ ଏକ କବିତା ଲେଖି ଉପହାର ଦେଇଛିି ଯେଉଁଟା ପାଇ ସେ ବହୁତ ଖୁସି ହେଇଯାଇଥିଲା ଏବଂ ତାକୁ ବହୁତ ପସନ୍ଦ ଆସିଥିଲା କାରଣ ତାକୁ ମୁଁ ନିଜେ ଲେଖିଥିଲି ସେ ପଢ଼ିଲା ତାକୁ ବହୁତ ଭଲ ଲାଗିଲା ଯେହେତୁ ନିଜ ଜଣେ ସାଙ୍ଗ ହୃଦୟର ସହ ଖୁସି ମନରେ ଲେଖିଛି ସେ କବିତା କେମିତି ହେଇଛି ସେଇଟା ଜରୁରୀ ନୁହେଁ ଜରୁରୀ ହେଉଛି ସେ କେତେ ଖୁସିରେ ତା ମନରୁ ଲେଖିଛି ସେଥିପାଇଁ ଆମେ ଯଦି କାହାକୁ ନିଜ ମନ ଭିତରୁ ହୃଦୟରୁ କିଛି ଶବ୍ଦ ବାଛି ବାଛି ଲେଖିବା ତାହେଲେ ତାକୁ ବହୁତ ଖୁସି ଲାଗିବ ଏବଂ ସେ ଆନନ୍ଦ ଆନନ୍ଦିତ ହବ ତା ସହ ନିଜ ନିଜ ମଧ୍ୟରେ ଦୃଢ଼ ସମ୍ପର୍କ ବଢ଼ି ଉଠିବ ସ୍ନେହ ମମତା ଭଲ ପାଇବା ଆହୁରି ଅନେକ ବେଶୀ ବଢ଼ିଯିବ ଏବଂ ନିଜ ନିଜ ଭିତରେ ସମ୍ମାନ ମଧ୍ୟ ବଢ଼ିଯିବ କାହିଁକିନା ଯିଏ କବିତାଟି ଲେଖିଛି ଆଉ ଅନ୍ୟ ଜଣଙ୍କୁ ଦେଇଛି ସେ ଜଣଙ୍କ ଯେଉଁ ଜଣଙ୍କ କବିତା ଲେଖିଚି ତାକୁ ତା ପ୍ରତି ଅଧିକ ଭାବିବାକୁ ଲାଗିବ କି ସିଏ ମୋ ପାଇଁ ଏତେ କଲା ଗୋଟେ କବିତା ଲେଖିଲା ଶବ୍ଦ ଗୁନ୍ଥରୁ ବହୁତ ଶବ୍ଦ ଆଣି ସେି ଲେଖିକି ବହୁତ ପରିଶ୍ରମ କରିଛି ଏସବୁ ଭାବେ ତା ମନରେ ହ ଜଣଙ୍କ ପ୍ରତି ଭାବ ସୃଷ୍ଟି ହେବ ସେଥିପାଇଁ ଆମେ ଯଦି କାହାକୁ କିଛି ଉପହାର ଦଉଛେ ତ ସେଥିରେ କବିତା କିମ୍ବା ଗଳ୍ପ ଲେଖି ଆମେ ଯଦି ତାକୁ ଉପହାର ଦେବା ତାହେଲେ ତାକୁ ଆମେ ଅଧିକ ଖୁସି କରାଇପାରିବା କି ଗିଫ୍ଟ କିଣି ଆଣି ଦେବା ଅପେକ୍ଷା ଆମେ ଯଦି ନିଜେ କିଛି ଗୋଟେ ମନରୁ ଭାବି କବିତା ଲେଖି ଗପ ଲେଖି କିମ୍ବା କୌଣସି ଚିତ୍ର ଅଙ୍କି ଆମେ ଉପହାର ଦଉଛେ ତାହା ବହୁତ ଭଲ ହେବ